ଆମ ରାଜ୍ୟର ନାମ ଓଡ଼ିଶା ଓଡ଼ିଶା ମଧ୍ୟରେ କଟକ ସହର ଅନ୍ୟତମ ଆଉ ଏଇ କଟକ ସହରରେ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି ଯଥା ଚଣ୍ଡୀମନ୍ଦିର ବାରବାଟୀ ଦୁର୍ଗ ଜବାହାରଲାଲ ଇଣ୍ଡୋର ଷ୍ଟାଡି଼ୟମ ଆଉ ଏଠାକାର ଖାଦ୍ୟ ମଧ୍ୟରେ ପ୍ରସିଦ୍ଧ ହେଉଛି କଟକ ଦହିବରା ଆଳୁଦମ ଆମର ବିଖ୍ୟାତ ବିଶ୍ୱବିଖ୍ୟାତ ମଧ୍ୟ ତାକୁ କରାଗଲାଣି ଆଉ ମୋର ସବୁଠାରୁ ପ୍ରିୟଖାଦ୍ୟ ହେଉଛି ଦହିବରା ଆଉ ମୋତେ ଦହିବରା ଆଳୁଦମ ବହୁତ ଭଲ ଲାଗେ କାରଣ ତାର ଯେଉଁ ଅ ସେ ବିରିରେ ହେଇଥାଏ ଦହିବରାଟି ଯେଉଁ ଆମର ବିରିରେ ହେଇଥାଏ ବିରିରେ ବରା ଛଣା ହେଇକି ଦହିରେ ଦହିରେ ପଡ଼ିକି ଦହିବରା ହେଇଥାଏ ଆଉ ଆଳୁଦମ ମଧ୍ୟ ବହୁତ ମସଲା ଦିଆହେଇକି ବଢ଼ିଆ ସେ ହେଇଥାଏ ଘୁଗୁନି ମଧ୍ୟ ହେଇଥାଏ ସେଗୁଡ଼ିକ ମୋତେ ବହୁତ ଭଲଲାଗେ ଆଉ ଆମର ଏଇଠି ରଘୁ ଦହିବରା ବହୁତ ବିଖ୍ୟାତ ବିଶ୍ୱବିଖ୍ୟାତ ବି ତାଙ୍କୁ କରାଗଲାଣି ସେମାନେ ବି ବାହାରକୁ ଯାଇକି ତାଙ୍କର ଉଁ ତାଙ୍କର ଦହିବରା ଆଳୁଦମ ବିକିକି ନାଁ କରିକି ଆସିଛନ୍ତି ଆଉ କଟକ ବିଡ଼ାନାସୀରେ ମଧ୍ୟ ଦହିବରା ଆଳୁଦମ ବହୁତ ନାଁ କରିଛି କଟକ ଦହିବରା ମାନେ କହିବାକୁ ଗଲେ ସବୁ ବିଶ୍ୱବିଖ୍ୟାତ ହେଇସାରିଛି ଆଉ ମୋତେ ଦହିବରା ଖାଇବାକୁ ଏଥିପାଇଁ ଭଲ ଲାଗେ ତାର ଯେଉଁ ଅ ସ୍ୱାଦଟି ବହୁତ ଭଲ ଦହିବରା ଆଉ ଆଳୁଦମ ଆଉ ଘୁଗୁନି ପଡ଼ିଥିବ ତା ଧିଅରେ ଦହି ଆଉ ଧନିଆପତ୍ର ପଡ଼ିଥିବ ପିଆଜ ପଡ଼ିଥିବ ଆଉ ସେଉ ପଡ଼ିଥିବ ସେଇଟା ବହୁତ ଟେଷ୍ଟି ବହୁତ ସୁନ୍ଦର ଲାଗେ ଖାଇବା ପାଇଁ ବହୁତ ସ୍ୱାଦ